ଆମେ ବହୁତ ପ୍ରକାର ବ୍ରାଣ୍ଡର ଟ୍ରାକ୍ଟର ଦେଖିବାକୁ ପାଇଛୁ ସେଗୁଡ଼ିକ ହେଲା ସୋନାଲିକା ମହିନ୍ଦ୍ରା ସ୍ଵରାଜ୍ ଏସବୁ ଆଧୁନିକ ଯୁଗର ଯନ୍ତ୍ରପାତି ପୂର୍ବର ପୂର୍ବରୁ ହଳ ଲଙ୍ଗଳ ବଳଦରେ ଚାଷ କରାଯାଉଥିଲା ତେଣୁ ତା' ଠାରୁ ବହୁତ ଭିନ୍ନ ତେଣୁ ଗୋଟିଏ ପ୍ରବାଦ ଅଛି କଳ ଲଙ୍ଗଳେ କରିଲେ ଚାଷ ରହିବ ନାହିଁ ବାଳୁଙ୍ଗା ଘାସ ତେଣୁ ୟା ଉପରେ ବେଶୀ ପ୍ରାଧ୍ୟାନ ସରକାର ଦେଇଥିବାରୁ ଚାଷ ଉପରକୁ ଲୋକମାନଙ୍କର ବହୁତ ଆଶା ଓ ଭରଷା ଆସୁଅଛି ନଚେତ୍ ପୂର୍ବରୁ ଲୋକମାନେ ବଳଦ ହଳରେ ଯେଉଁ ଚାଷ କରୁଥିଲେ କିଛି ଦିନି ମଝିରେ ବିଲ ଗୁଡ଼ିକ ପଡ଼ିଆ ରହିଯାଉଥିଲା ଏହି ବ୍ରାଣ୍ଡର ଟ୍ରାକ୍ଟର ଆସିବା ଯୋଗୁଁ ବର୍ତ୍ତମାନ ବହୁତ ଜମିରେ ଚାଷ ହୋଇପାରୁଅଛି